ମହାତ୍ମା ଗାନ୍ଧୀକୁ ସିଏ ଅନେକ ଏ ଅନେକ ଆନ୍ଦୋଳନରେ ସେ ମୁଖ୍ୟ ଭୂମିକା ଲିଭେଇକି ସେ ସେ ବହୁତ ବଡ଼ କାମ କରିଛନ୍ତି ଏବଂ ସିଏ ଦେଶକୁ ସ୍ଵାଧୀନତା ଦେଇଛନ୍ତି ସେମାନଙ୍କ ମଧ୍ୟରେ ହେଉଛନ୍ତି ସୁବାଷ ଚନ୍ଦ୍ର ବୋଷ ଜବାହାରଲାଲ ନେହେରୁ ଏବଂ ମହାତ୍ମା ଗାନ୍ଧୀ ଅନ୍ୟତମ ଏହି ସମସ୍ତେ ମିଶିକି ଆମର ଭାରତକୁ ସ୍ଵାଧୀନତା ଦେଇଛନ୍ତି